ମୁଁ ଜଣେ କଳାକାର ଭାବରେ ଏତିକି କହି ପାରିବି ଯେ ଗୋଟିଏ କଳାକାର ଦେହରେ ଯେଉଁ ଶୃଙ୍ଖଳା ଯେଉଁ ସାଙ୍ଗଠନିକ ଯେଉଁ ଦକ୍ଷତା ରହିବା କଥା ସେଇଟା ମୋ' ଠାରେ ଅଛି ଏବଂ ମୁଁ ମୋର କଳାକୁ କିପରି ସମାଜର ପାଖରେ ଦେଖାଇ ପାରିବି କିଭଳି ଶୃଙ୍ଖଳା ଭାବରେ କଳାକୁ ଆଗକୁ ବଢ଼ାଇ ପାରିବି ଏବଂ କଳାର ଦକ୍ଷତାଟାକୁ କିଭଳି ଗୋଟିଏ ସଙ୍ଗଠନ କରି ଗୋଟିଏ ସାଙ୍ଗଠନିକ ଭାବରେ ଆଗକୁ ନେଇ ହେବ କଳାକୁ ସମାଜ ଆଗରେ କିପରି ଚିତ୍ରଣ କରିହେବ ସେ ସେର ଶୃଙ୍ଖଳା ସେର ଦକ୍ଷତା ମୋ' ଠାରେ ଅଛି